ମୁଁ ଅମ୍ବର ଦୋକାନରୁ ଗୋଟିଏ ଶାଢ଼ୀ କିଣିଥିଲି ବହୁତ ହି ବଢିଆ ଶାଢ଼ୀଟିଏ ପିନ୍ଧିବାକୁ କଅଁଳ ଲାଗୁଛି ରଙ୍ଗଟା ସବୁଜ ପିନ୍ଧିଲେ ଯିଏ ବି ଦେଖୁଛି କହୁଛି ବଢିଆ ହୋଇଛି କେଉଁଠୁ ଆଣିଲୁ ମୋ ପାଇଁ ଗୋଟିଏ ଆଣିଦେ ତୁ ଏ ଶାଢ଼ୀ ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଉଛୁ ହାତକୁ ବହୁତ କଅଁଳିଆ ଲାଗୁଛି କପଡ଼ାଟା ବଢ଼ିଆ ଲାଗୁଛି ସମସ୍ତେ କହୁଛନ୍ତି ମୁଁ କହିଛି ହଁ ଆଣିଦେବା ଆଉ ଅମ୍ବର ଦୋକାନରେ ତ ଏଇଟା ଗୋଟିଏ ଥିଲା କହିଛି ଆଉ ଆଣିଦେବେ ଆଉ ଦଶ ଖଣ୍ଡ ଆଣିଲେ ହେରି ସମସ୍ତେ ଯାହାର ଦରକାର ସେ ନେଇଯିବ ଆଉ ପଚାଶ ଖଣ୍ଡ ଶାଢ଼ୀ ଅଛି ମୋର ସବୁଠୁ ଏ ଶାଢ଼ୀଟା ବଢିଆ ହୋଇଛି ପିନ୍ଧିବାକୁ ଯେତେ ବଢିଆ ଲାଗୁଛି ଆଉ କୁହନି ସବୁଜ କଲର ଶାଢ଼ୀ ପିନ୍ଧିଲେ ମୁଁ ଭାରି ସୁନ୍ଦର ଦେଖାଯାଉଛି ମୋ ସ୍ବାମୀ କହୁଛନ୍ତି ହଁ ହଁ ବଢ଼ିଆ ଦେଖାଯାଉଛୁ